ଏଠି କ'ଣ ଖାଇବାକୁ ଭଲ ଲାଗେ

ଏ ବାରିପଦାରୁ ଯାଇଥିଲି

ଆଜ୍ଞା ଆପଣଙ୍କ ଗାଁ ଏହି ବ୍ରହ୍ମପୁରରେ ପୁରୀ ଆଉ ଉପମା ଫେମସ ମୁଁ ତ ବ୍ରହ୍ମପୁରକୁ ଏଇ ପ୍ରଥମ ଥର ଆସିଛି ସେଥିପାଇଁ ଖାଇବା ପାଇଁ କ'ଣ ଇଏ ମୁଁ ଜାଣି ନଥିଲି ସେଥିପାଇଁ ଆପଣଙ୍କୁ ପଚାରୁଥିଲି

ଆପଣଙ୍କୁ କେଉଁ ଜାଗାରେ ଖାଇବା ମିଳେ ଆମେ ଯେଉଁଠି ଅଛି ଏଇଠୁ କେତେ ବାଟ ହେବ

ଆଉ ଆପଣଙ୍କର ଏଇ ବ୍ରହ୍ମପୁରରେ କ'ଣ ଭଲ ଜାଗା ଅଛି

ହଁ ହଁ